ଭାରତରେ ଅନେକ ଭାଷାର ପ୍ରଚଳିତ ଯେପରି ହିନ୍ଦୀ ଇଂଲିଶ୍ ଓଡ଼ିଆ ସେଥିରୁ ଆମେ ଓଡ଼ିଆକୁ ବେଶୀ ପ୍ରାଧାନ୍ୟ ଦେଉଛି ଆମ ପ୍ରାଥମିକ ସ୍କୁଲ୍ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ଆମେ ଓଡ଼ିଆ ଭାଷା ହିଁ ପାଠ ପଢ଼ୁଛୁ ଏମିତିକି ଇଂରାଜୀ ମିଡ଼ିୟମ୍ରେ ମଧ୍ୟ ଓଡ଼ିଆ ଭାଷାକୁ ଓଡ଼ିଆ ଭାଷା ପଢ଼ାଯାଉ ପଢ଼ାପଢ଼ି ହଉଛି ଆଉ ଓଡ଼ିଆ ଭାଷା ଆମ ସରକାର ମଧ୍ୟ ଓଡ଼ିଆକୁ ପ୍ରାଧାନ୍ୟ ଦେଇଛି ଓଡ଼ିଆ ଭାଷା ଆମ ଭାରତରେ ମୁଖ୍ୟ ଏକ ଭୂମିକା ଗ୍ରହଣ କରିଅଛି